ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତର ମଧ୍ୟରେ ବହୁତ ଗୁଡ଼ିଏ ପାର୍ଥକ୍ୟ ଦେଖାଯାଏ ତାଙ୍କର ଖାଦ୍ୟ ଭାଷା ପୋଷାକ ପାଣିପାଗ ଆଉ ରାଜନୀତି ସ୍ୱାକ୍ଷରତା ସବୁଥିରେ ତାଙ୍କର ପାର୍ଥକ୍ୟ ଦେଖାଯାଏ ଉତ୍ତର ଭାରତର ଅଧିକାଂଶ ଲୋକ ହିନ୍ଦୀ କହିଥାନ୍ତି ତାଙ୍କର ଭାଷା ହେଉଛି ମୁଖ୍ୟତଃ ପ୍ରଧାନ ଭାଷା ହେଉଛି ହିନ୍ଦୀ ଏମିତି କି ଦେଖିବାକୁ ଗଲେ ଦକ୍ଷିଣ ଭାରତର ହେଉଛି ତେଲୁଗୁ ତାଙ୍କର ଦକ୍ଷିଣ ଭାରତରେ ତେଲୁଗୁ ଭାଷା କହିଥାନ୍ତି ଉତ୍ତର ଭାରତର ଖାଦ୍ୟ ହେଲା ରୁଟି ସେମାନେ ଅଧିକାଂଶ ଲୋକ ସେମାନେ ରୁଟି ଖାଇଥାନ୍ତି କାରଣ ସେପଟେ ବହୁତ ଗହମ ଚାଷ ହୁଏ ସେଥିପାଇଁକି ସେମାନେ ରୁଟି ଖାଇଥାନ୍ତି ଆଉ ଦକ୍ଷିଣ ଭାରତରେ ଲୋକଙ୍କର ଖାଦ୍ୟ ପ୍ରଧାନ ଖାଦ୍ୟ ହେଲା ଅରୁଆ ଆଉ ଚାରୁ ସେମାନେ ଅରୁଆ ଖାଇଥାନ୍ତି ଉତ୍ତର ଭାରତର ପୋଷାକ ହେଲା ଧୋତି ପଞ୍ଜାବୀ ଆଉ ପ୍ୟାଣ୍ଟ ସାର୍ଟ ବି ପିନ୍ଧନ୍ତି କାରଣ ଉତ୍ତର ଭାରତର ପୋଷାକରେ ସେମାନେ ଧୋତି ପଞ୍ଜାବୀକୁ ଆଉ ସ୍ତ୍ରୀଲୋକ ମାନେ ଲେହେଙ୍ଗା ଚୁନି ପିନ୍ଧିଥାନ୍ତି ଆଉ ଦକ୍ଷିଣ ଭାରତରେ ସେମାନେ ଅଧିକାଂଶ ଶାଢ଼ୀ ଏବଂ ଲୁଙ୍ଗି ପିନ୍ଧିଥାନ୍ତି ତାଙ୍କର ସ୍ତ୍ରୀଲୋକ ମାନେ ଶାଢ଼ୀ ପିନ୍ଧିଥାନ୍ତି ଏବଂ ପୁରୁଷଲୋକ ମାନେ ଲୁଙ୍ଗି ପିନ୍ଧିଥାନ୍ତି ଉତ୍ତର ଭାରତର ପୁରୁଷ ଲୋକମାନେ ମୁଣ୍ଡରେ ପଗଡ଼ି ମଧ୍ୟ ଭିଡ଼ିଥାନ୍ତି ପାଣିପାଗ ସେମାନଙ୍କର ଏଠାରେ ଉତ୍ତର ଭାରତରେ ବର୍ଷା ଅଧିକାଂଶ ହୁଏ ନାହିଁ ଆଉ ସେମାନଙ୍କର ଭୂମି ମରୁଡ଼ି ଦେଖାଯାଏ ମରୁଡ଼ି ହୁଏ ସେଠାରେ ବହୁତ ବହୁତ ସମୟ ବହୁତ ମରୁଡ଼ି ହୁଏ ଆଉ ଦକ୍ଷିଣ ଭାରତରେ ସେମାନଙ୍କର ବର୍ଷା ହୁଏ ପ୍ରବଳ ବର୍ଷା ହୁଏ ଆଉ ତାଙ୍କର ଭାଷା ହେଉଛି ତ କହିଲି ହିନ୍ଦୀ ଆଉ ସ୍ୱାକ୍ଷରତା ସେମାନେ ଉତ୍ତର ଭାରତରେ ଅଧିକାଂଶ ସ୍ୱାକ୍ଷରତା ଥାଆନ୍ତି ଆଉ ଦକ୍ଷିଣ ଭାରତରେ ସେମାନେ ଯେହେତୁ ତାଙ୍କର ପ୍ରଧାନ ଭାଷା ହେଉଛି ତେଲୁଗୁ ତ ସେମାନେ ତେଲୁଗୁରେ ମଧ୍ୟ ପାଠ ପଢ଼ିଥାନ୍ତି